କୋଉଠି ଅଛୁରେ ଭାଇ ହଁ ଆସେ ପରା ହଇ ହଇ ଶ୍ରୀମନ୍ଦିର ଆସେ ପରା ଆଜି ସେପଟକୁ ହଁ ହଁ ମୁଁ ପାଇଛି ମୁଁ ଶ୍ରୀମନ୍ଦିରେ ଖାଉଛି ହଁ ହଁ ହଇ ହଇ ମୁଁ ଶୁଣିଲି ତୁ ଦୋକାନ କରିଛୁ ପୁଣି ଆହୁରି ହଁ ଆସେ ଏଇଠି କଥା ହେବା ହେଲେ ହଁ ହଁ ହଁ ଆସେ ଆସେ ଆରେ କେମିତି ସବୁ ଭଲ ଅଛନ୍ତି ହଁ ହଁ ହଁ ସାମାନ୍ ପତ୍ର ମୋ ଠୁ ନଉନୁ ଭଲ ରେଟ୍ରେ ଦେବି ନାଇ ନାଇ ଏ ପୁରା କମ୍ ରେଟ୍ରେ ଦେବିରେ ଭାଇ ରେଟ୍ ଥିଲା ଟାଇମ୍ରେ ରେଟ୍ରେ ଚାଲିବ ନା ଭାଇ ମାର୍କେଟ୍ରେ ଲସ୍ରେ ପଡ଼ିବୁ ଦେଇଛି ହଁ ନାଇ ଦେଖେ ସାଙ୍ଗ ବୋଲି କିରି ଟିକେ ନାଇ ନାଇ କି ସାଙ୍ଗ ବୋଲି କିରି ମୁଁ ତୋତେ ପୁରା ଟିକେ କମେଇ କିରି ଦେବି ହେଲା ଅଲଗା ଲୋକଙ୍କ ଅପେକ୍ଷାରେ ହେଲା ତୁମର ପଇସା ନାହିଁ ହେଲା ମୋ ପାଖରେ ନାଇ କି ସବୁ ସବୁ ଆଇଟମ୍ ଅଛି ହେଲା ତୁ ଯୋଉ ଆଇଟମ୍ କହିବୁ ସେଇ ଆଇଟମ୍ ତୋତେ ମିଳି ଯିବ ହେଲା ନାଇ ନାଇ ରେଟ୍ଟାକୁ ଦେଖିକିରି ପକାଉଛି ଭାଇ ସେ ଆମର ଦୋକାନ ପିଲାଟା ତ କ'ଣ କରିବି ସେତ ନିଜେ ପକାଉଛି ନା ତାକୁ ମୁଁ ରଖିଛି ଗୋଟେ ଟାଇପ୍ର ଏଥର ତ ତୋତେ ନେଇ କି ମୁଁ ନିଜେ ତୋର ରେଟ ହଇ ରେଟ୍ ଚାର୍ଟ ମୁଁ ଦେଖିକିରି ମୁୁଁ ନିଜେ ପକେଇବି ହେଲା ପୁରା କମ କରିକିରି ହଁ ହଁ ଭଲ୍ସେ ପରା ସାମାନ୍ ପତ୍ର ଦେ ଦେଖି କିରି ଲଗେଇ ଦେବି ହେଲା ତୁ ତ ତ କାମ କରେ ହଁ ହଁ ମୁଁ ବି ସେଟା କହୁଛି ହେଲା ମୁଁ ତୋତେ ନାଇ କି ସେ ଆମର ପାଞ୍ଚଟା ବିସ୍କୁଟ୍ ମଣ୍ଡିରେ ନାଇ କି ବୋଲେ ଦଶ ପେଟି ନେଲେ ଏଇଠି ଗୋଟେ ଗୋଟେ ପେଟି ଏମେତି ଫ୍ରିରେ ଆସୁଛି ସେଟା ମୁଁ ତୋତେ ଦେବି ହେଲା ଫ୍ରିଟା ଯୋଉ ଯୋଉଟା ମାନେ ଆସୁଛି ହଁ ସେଇଟା ମୁଁ ନିଜେ ଏଥର କାଢ଼ି କିରି ମୁଁ ତେତେ କମ୍ ରେଟ୍ ଲଗେଇକିରି ଦେବି ହେଲା ନାଇ ତୁମର ସିଏଟା ପଚାରିଲେ ସେ ଆମର ହଁ ନାଇ ଭାଇ ସେଇଟା ନ ହେଲେ ଫ୍ରିରେ ଦେବି ହେଲା ଯେତେ ଆସିବ ନାଇ କି ଫ୍ରି ଆଇଟମ୍ ମାନେ ସବୁ ତୋତେ ଫ୍ରି ଦେବି ହେଲା ହ ନାଇ ସେଟା କମ୍ପାନୀର ଆସିବରେ ଭାଇ ମୁଁ କ'ଣ କରିପାରିବି ତୁ କହ ତ

ହଁ ହଉ ଚାଲେ ପରେ ଆରେ କଥା ହେବା ଚାଲେ ଭୋଜି ଫୋଜି ଟିକେ ଖାଇଦେବା ହଉ ହଉ ହଉ ଚାଲେ ଭୋଜି ଖାଇଦେବା ପରେ ଘରେ ବେପାର ବିଷୟରେ କଥା ହେବା ଆହୁରି